ହ୍ୟାଲୋ ଜିତୁଭାଇ କହୁଛନ୍ତି ହଁ ଜିତୁଭାଇ ମୁଁ ଚନ୍ଦନ କହୁଛି ପିରକୁଡିରୁ ହଁ ଆମେ ଟିକେ ପୁରୀ ଆଡେ ଯାଇଥାନ୍ତୁ ପାଞ୍ଚ ଛଅ ଜଣ ହୋଇଛୁ ତ ସେଥିପାଇଁ ଆପଣଙ୍କ ଗାଡ଼ି ଅଛି ପରା ହଁ ହେଉ ତାହେଲେ କେତେ କ'ଣ ନେଉଛନ୍ତି ପଇସା ପତ୍ର ନାହିଁ ଏତେ ପଇସା କ'ଣ ପାଇଁ ନେଉଛନ୍ତି ଟିକିଏ କମେଇକି ନେବେ ଆମେ ପାଞ୍ଚ ଛଅ ଜଣ ଯିବୁ ନାଁ ଏଇଟା ତୁମ ତୁମ ବୁଲେରରେ ତ ନାଇନ୍ ସିଟର ଗାଡ଼ିଟା ନାଁ ଏଠି ନଅ ଜଣ ଯାଉଛନ୍ତି ଆମେ ପାଞ୍ଚ ଜଣ ଯିବୁ ଟିକିଏ କମ ଯିବୁ ହାଲକା ଯିବୁ ନା ହଁ ବୁଲାବୁଲି କରିକି ସବୁ ସେପଟ ଯିବା ପୁରୀ ଯିବା ଟିକେ କୋଣାର୍କ ଯାଇକି ଭୁବନେଶ୍ବର ପଟେ ବୁଲିକି ପଳାଇଆସିବା ଆଉ ଆଉ ଗୋଟିଏ ଦିନ ତ ଲାଗିବ ହଁ ହଁ ହଁ ଟିକେ କମେଇକି ନେବେ ଆଉ କଣ ଅଛି ଚିହ୍ନା ଲୋକ ତ ଆଉ ହେଉ ହେଉ ଆପଣ ଆସନ୍ତୁ କାଲି ଆସନ୍ତୁ ସାତଟା ବେଳେ ବାହାରିକି ଆସନ୍ତୁ ଆମେ ରେଡି ହୋଇକି ଥିବୁ ଆଉ ଠିକ ଅଛି